ମୋର୍ ଜୀବନ୍ରେ ବଡ଼ାଟେ ଇଚ୍ଛା ଥିଲା ପାଠ୍ ସାଠ୍ ପଢ଼ିକିରି ଗୁଟେ ଚାକ୍ରି କର୍ମି ଆର୍ ଚାକ୍ରି ବାକ୍ରି ଯଦି ନାଇଁ ପାଏମି ବ୍ୟବସାୟ ବାଣିଜ୍ୟ କର୍ମି ନା ଚାକ୍ରି କରିପାର୍ଲି ନା ବ୍ୟବସାୟଟେ କରିପାରିଲି ଇ ବ୍ୟବସାୟଟା ଯଦି ଆରମ୍ଭ କର୍ବାର୍ ଲାଗି ହେଲେ ସାଧାରଣତଃ ଗାଁ ଗହଳିର ଲୋକମାନ୍କୁ ବଡ଼ା ହଇରାଣ୍ର ଅସୁବିଧା ହେସନ୍ ଯେନ୍ତାକି ତାଙ୍କର୍ ପାଖରେ ପଏସା ନାଇଁଥିସି ବଏଲେ କେନ୍ ବିଜ୍ନେସ୍ କଲେ କେତେ ଟଙ୍କା ଲାଗ୍ବା ସେଟା ସେମାନେ ପହେଲା ଜାନ୍ବାର୍ ଦର୍କାର୍ ଯଦି ପଇସାପତ୍ର ହାତେ କମ୍ ଅଛେ ସର୍କାର୍ ଭାରତ୍ ସର୍କାର୍ ଗ୍ରାମୀଣ ଭାରତ ବୋଲି ଗୋଟେ ସଂସ୍ଥା ଅଛି ସେ ସଂସ୍ଥା ଆପଣଙ୍କୁ ଋଣ ଯଦି କର୍ବାର୍ ଲାଗି ଚାହିଁବେ ବଏଲେ ଆପଣ ଋଣବି କରିପାର୍ବେ ଆର୍ କିଛି ସାମାଜିକ ସଂଗଠନ୍ ଅଛନ୍ ସଂସ୍ଥା ଅଛନ୍ ଯେନ୍ ମାନେ କି ପଏସାପତ୍ର ଦଉଚନ୍ ଆର୍ କମ୍ ଶୁଦ୍ଧ ଲଗଉଚନ୍ ଇଟା କର୍ବାର୍ ଦ୍ଵାରା ସେମାନେ ତ ସମର୍ଥନ କରୁଚନ୍ ଯଦି ଭଲ୍ ଭାବ୍ରେ ତମେ ବ୍ୟବସାୟ କର୍ବାର୍ଲାଗି ଚାହିଁବ ବଏଲେ ସେମାନଙ୍କର୍ ସାଙ୍ଗ୍ରେ ଯୋଗାଯୋଗ୍ କର୍ବାର୍ ଦର୍କାର୍ ଆଉ ଗ୍ରାମୀଣର ଲୋକ୍ମାନେ ଇସବୁ ସମ୍ମୁଖିନ ହେସନ୍